ମୋତେ ପରିଦର୍ଶନ କରବାକୁ ବହୁତ ଭଲ ଲାଗେ ବିଶେଷ କରି ବିଭିନ୍ନ ପ୍ରକାରର ମନ୍ଦିର ମଧ୍ୟ ମୋତେ ବହୁତ ଭଲ ଲାଗେ ଯେମିତି ପୁରୀର ଶ୍ରୀକ୍ଷେତ୍ର ଏବଂ ସେଠାରେ ଥିବା ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ଦର୍ଶନ ମୋତେ ବହୁତ ଭଲ ଲାଗେ ଏବଂ ବିଭିନ୍ନ ପ୍ରକାରର ଶ୍ରଦ୍ଧାଳୁ ମଧ୍ୟ ଆସି ତା' ଜଗନ୍ନାଥଙ୍କର ଦର୍ଶନ ପାଇଥାନ୍ତି ଏବଂ ସମୁଦ୍ରର ବେଳାଭୂମି ମଧ୍ୟ ବହୁତ ସୁନ୍ଦର ଅଟେ ଯାହାଫଳରେ କି ଲୋକମାନେ ସେହି ବେଳାଭୂମିରେ ଆସନ୍ତି ଏବଂ ସମୁଦ୍ରରେ ଲହଡ଼ି ଭାଙ୍ଗି ନିଜର ମନକୁ ଶାନ୍ତ କରିଥାନ୍ତି ପୁରୀ କୋଣାର୍କର ମଧ୍ୟ ସୂର୍ଯ୍ୟ ମନ୍ଦିର ଆଜି ମଧ୍ୟ ସେହି ଧର୍ମପଦର ଗାଥା ମଧ୍ୟ ଗାଉଥାଏ ଏବଂ ଆମର ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରହାଳୟ ଯାହାଦ୍ୱାରା କି ବହୁତ ପ୍ରକାରର ଜିନିଷ ସଂଗ୍ରହ କରି ସେଠାରେ ରଖାଯାଇଛି ଏବଂ ଆମେ ତା' ଠାରୁ ବହୁତ ପ୍ରକାରର ଶିକ୍ଷା ମଧ୍ୟ ପାଉଛେ ଯାହାଦ୍ୱାରା ଆମ ପୁସ୍ତକ ପୁସ୍ତକର ମଧ୍ୟ କିଛି ଦେଖିବାକୁ ମିଳିଥାଏ ଏବଂ ଆମ ଢେଙ୍କାନାଳ ଜିଲ୍ଲାର କପିଳାସ ମନ୍ଦିର ମଧ୍ୟ ବହୁତ ସୁନ୍ଦର ଅଟେ ଏଠାରେ ମଧ୍ୟ ବାବାଙ୍କର ଦର୍ଶନ ପାଇଁ ବହୁତ ପ୍ରକାରର ଶ୍ରଦ୍ଧାଳୁ ମଧ୍ୟ ଆସି ତାଙ୍କର ଦର୍ଶନ କରିଥାନ୍ତି